ମ୍ୟାଡ଼ାମ ନମସ୍କାର କୁହନ୍ତୁ ମୁଁ ଓଟିଭିରେ ନ୍ୟୁଜ୍ର ସାମ୍ବାଦିକ କହୁଥିଲି ଅ ଆମର ତ ହଁ ଆମର ପୁରୀରେ ଯେଉଁ ରଥ ବଡ଼ ରଥଯାତ୍ରା ହେଉଛି ସେଇଠି ଆମର ସବୁ ସାମ୍ବାଦିକ ଓ ସବୁ ଚ୍ୟାନେଲ୍ ସବୁ ଆମର ଲାଇଭ୍ ଟେଲିକାଷ୍ଟ କରୁଛନ୍ତି ପ୍ରତି ଟିଭିରେ କିନ୍ତୁ ଆପଣଙ୍କର ପୁରୀ ମାନେ ମେନ୍ ପୁରୀ ମନ୍ଦିର ନା ଆଉ ଅଲଗା ଜାଗାରେ କେଉଁଠି ମନ୍ଦିର ଅଛି ରଥଯାତ୍ରା ହେଉଛି ଓ ସେହି ପୁରୀ ଜଗନ୍ନାଥ ମନ୍ଦିର ଆଚ୍ଛା ହେଉ କୁହନ୍ତୁ ଆମର ତ ସେଠି ସାମ୍ବାଦିକ ଅଛନ୍ତି ହେଉ ଠିକ୍ ଅଛି ଆଉ କ ଅଧିକା ସାମ୍ବାଦିକ କ'ଣ ଦରକାର କି ଆପଣଙ୍କର ହଁ କହୁନାହାନ୍ତି

ଆଚ୍ଛା ହେଉ ଠିକ୍ ଅଛି ମୋତେ ମୋତେ ଟିକିଏ ଆପଣଙ୍କ ପରିଚୟଟା ଟିକିଏ ଦେବେ କି ଆପଣ ପୁରୀରେ କ'ଣ ଅଛନ୍ତି କିମ୍ବା କୌଣସି ସଂଘର କିଛି ସଭାପତି କିମ୍ବା ସମ୍ପାଦିକା ଅଛନ୍ତି କି ସେ ବିଷୟରେ ଟିକିଏ ମୋତେ କୁହନ୍ତୁ ଆଚ୍ଛା ସ୍ଥାନୀୟ ଲୋକ ହେଉ ଠିକ୍ ଅଛି ଆପଣ କୁହନ୍ତୁ କ'ଣ କ'ଣ ଏସବୁ ଆପଣ ଟପିକ୍ ସବୁ ଆମେ ଟିଭିରେ ଛାଡ଼ିବା ଟିକିଏ କୁହନ୍ତୁ କେମିତି କ'ଣ କରାଯିବ

ଠିକ୍ ଅଛି ଆମେ ତ ଗଣମାଧ୍ୟମ ଆମେ ଲୋକଙ୍କର ପ୍ରତି ସେବାଟାକୁ କେମିତି ଆମେ ଲୋକମାନଙ୍କ ପାଖରେ ମାନେ ଅଲଗା ଲୋକଙ୍କ ପାଖରେ ହେଉ କିମ୍ବା ସରକାରଙ୍କ ପାଖରେ ପହଁଞ୍ଚାଇବା କୌଣସି ଟି ଭି ଆମ ଦାୟିତ୍ଵ କିନ୍ତୁ ଆପଣ ଯେହେତୁ ଏତେ ବଡ଼ ପୁରୀ ରଥଯାତ୍ରାଟା ଠିକ୍ ଅଛି ଆମେ ତ ପ୍ରତ୍ୟେକ ବର୍ଷ ଏଟାକୁ ଟିଭି ନ୍ୟୁଜ୍ ମାନେ ନ୍ୟୁଜ୍ ମାଧ୍ୟମରେ ହେଉ ନହେଲେ ଆପଣଙ୍କର ଲାଇଭ୍ ଟେଲିକାଷ୍ଟ କରି ଦେଖାଉ ଠିକ୍ ଅଛି ଆମେ ଯିବା ଯାଇକି ସେଠି ଆମର ସ୍ୱତନ୍ତ୍ର ଗାଡ଼ି ଅଛି ଚ୍ୟାନେଲ୍ ଗାଡ଼ି ଅଛି ସେ ଯାଇକି ପହଁଞ୍ଚିବ ପହଁଞ୍ଚିକି ଆପଣଙ୍କର ଟୋଟାଲ୍ ସେଠି ଲାଇଭ୍ ଟେଲିକାଷ୍ଟ ହେବ ଆଉ ଯେ ପଣ୍ଡାମାନେ ଅଛନ୍ତି ଆଉ ସେଇଠି ନୀତିପୂଜା କ'ଣ ହେଉଛି ଆଉ କେଉଁ ରଥ ଆଗେ ଗଡ଼ିବ ସେ ବିଷୟରେ ଆମେ ସବୁ ତଦାରଖ କରିକି ସବୁ ପୋଲିସ ମାନେ ଭାଇମାନଙ୍କ ସହିତ ବି କଥା ହେବା କେମିତି ସେମାନେ ସେବା କରୁଛନ୍ତି ଆଉ ଲୋକ କେମିତି ସୁବିଧା ପାଇ ପାରୁଛନ୍ତି ଏ ବିଷୟରେ ଆମେ କଥା ହେବା କଥା ହେଇକି ଆମେ ଏଇଟା ଟି ଭି ମାଧ୍ୟମରେ ଭଲ ସେ ପ୍ରକାଶ କରିବା ଯେମିତି ବା ଆମ ଓଡ଼ିଶା ଲୋକ କି ଭାରତର ଲୋକ ଭାରତ ବାହାରର ଲୋକ ମଧ୍ୟ ଆରାମରେ ଦେଖିପାରିବେ କାହିଁକି ନା ଭାରତ ବାହାରେ ଯେଉଁ ଲୋକ ଅଛନ୍ତି ସେମାନେ ବି ଏତେ ସହଜରେ ଆସିପାରନ୍ତିନି ପୁରୀର ରଥଯାତ୍ରା ଦେଖିପାରନ୍ତିନି ସେମାନେ ତ ଭାରତରୁ ଯାଇକି ତ ସେଠି ବାହାରେ ରହିଲେ କିନ୍ତୁ ଆସିବା ଏବଂ ଫ୍ଲାଇଟ୍ ଖର୍ଚ୍ଚ ମାନେ ଉଡ଼ାଯାହାଜରେ ଆସିକି ପଇସା ଖର୍ଚ୍ଚ କରି ପହଞ୍ଚିବା ତ ସହଜ ନୁହେଁ ନା ଠିକ୍ ଅଛି ଆମେ ଏଇଟା ପ୍ରକାଶ କଲେ ସବୁ ଜିନିଷଟା ଆମେ ଯେମିତି ଏମିତି ଆମେ ପ୍ରକାଶ କରିବା ଯେମିତି କି ପୁରୀ ରଥଯାତ୍ରା ଟୋଟାଲ୍ ପୁରୀ ଜଗନ୍ନାଥ ମନ୍ଦିରଙ୍କ ଚାରିପାଖଟା ଚାରିପାର୍ଶ୍ଵଟା ଯେମିତି ସବୁଆଡ଼େ ଦେଖାଯିବ ବିଷୟରେ ଆମେ ଟିଭିରେ ଛାଡ଼ିବା ଆଉ ହେଲା କି ଠିକ୍ ଅଛି ଏଇଟା ପୋଲିସକୁ ଆମେ ଟିକିଏ ଜଣାଇ ଦେବା ପୋଲିସଙ୍କୁ ଜଣାଇକି ତାଙ୍କୁ ଟିକିଏ ଗଣମାଧ୍ୟମକୁ ଟିକିଏ ତାକୁ ଆଣିକି ପଚରା ଉଚରା କରି ଦେଲେ କ'ଣ କ୍ୟାମେରା ସାମ୍ନାରେ ସେ ସେ ସବୁ ଠିକ୍ ଠାକ୍ ହୋଇଯିବ ସେ ପାଇଁ ଆମେ ଆମେ ଅଛୁ ମାନେ କିଛି ଅସୁବିଧା ହେବନି ହେଲା ହେଉ ଠିକ୍ ଅଛି ହେଉ